ଜୀବନରେ ଶିଖିଥିବା କେତେକ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ହେଉଛି ମୋର ପିଲାବେଳ ପିଲାବେଳେ ସବୁଠାରୁ ଶିକ୍ଷା ହେଉଛି ମା' ଠାରୁ ଶିଖିଥିବା ଅଜା ଯେଉଁଟାକୁ ଆମେ ଦେଖିକି ଶିଖି ପାରୁଛେ ତା'ପରେ ସ୍କୁଲ ଯିବା ସ୍କୁଲରେ ସାଙ୍ଗ ସାଥିମାନଙ୍କ ସହିତ ମିଶିକି ଖେଳିବା ଆଉ ସାର୍ମାନଙ୍କ କଥା ମାନିବା ତା'ପରେ ବହୁତ କିଛି ପିଲା ପରୀକ୍ଷା ତା'ପରେ ସ୍କୁଲ ପଢ଼ିଲା ପରେ କଲେଜ ଲାଇଫ ଏମିତି କିଛି ଶିଖିଲା ପରେ ବି ଲୋକମାନଙ୍କର ଆଉ ଗୋଟିଏ ବି ବହୁତ କିଛି ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ହେଉଛି ଲୋକମାନଙ୍କର ନେଗେଟିଭିଟି ଯେଉଁମାନେ କି ଗୋଟିଏ ଲାଇଫରେ ସେମାନେ କହିଲେ ତୁ ଏଇଟା କରିପାରିବୁନୁ କରିପାରିବୁନୁ ସେହି ନେଗେଟିଭିଟିକୁ ନେଇକି ଏକା ଲାଇଫରେ ଏମିତି ଆସିଛି ନା ସେମାନେ ମୋତେ କହିଛନ୍ତି ଏଇଟା କରିପାରିବୁନୁ ତ ସେହି କଥାଟା ଭାବିକି ହିଁ କିଛି ଗୋଟିଏ କରିବାରେ ଏଇଟା ଏକା ଗୋଟିଏ ଶିକ୍ଷା ଯେ ଲୋକମାନେ ଯାହା ବି ଯେତେ କ'ଣ କହିଲେ ବି ନିଜେ କ'ଣ କରିବାର ଅଛି ପ୍ରଥମେ ନିଜକୁ ଦେଖିବ ନିଜ ହିସାବରେ ଚାଲିବ ଲୋକ ତ ବହୁତ କିଛି କହିବେ ନା ଇଏ ଏମିତି କରିପାରିବନି ଛୋଟ ଘର କିନ୍ତୁ ନିଜର କନଫିଡେନ୍ସ ହେଉଛି ସବୁଠାରୁ ବଡ଼ ଶିକ୍ଷା